ଏମିତି କହିବାକୁ ଗଲେ ତ ବହୁତ ବହି ମୋ ଲାଇଫ୍ରେ ପଢ଼ିଛି ମୁଁ ଏବଂ ବହୁତ ଏମିତି ଭଲ ଭଲ ବହି ମଧ୍ୟ ପଢ଼ିଛନ୍ତି ଇଏ ପଢ଼ିଛି ମୁଁ କିନ୍ତୁ ଯାହା ମୋତେ ପ୍ରକୃତରେ ଚିନ୍ତା କରିବା ପାଇଁ ଯେଉଁ ମାନେ ବାଧ୍ୟ କରୁଥିଲା ସେ ବହିଟା ହେଉଛି ଆମର ଆପଣମାନେ ସମସ୍ତେ ଜାଣିଥିବେ ଆଉ ଆମର ଲେଟ୍ ନାଇଣ୍ଟିସ୍ରେ ଗୋଟେ ଯୁଦ୍ଧ ହେଇଥିଲା ହିରୋସୀମା ନାଗାସାକ୍ଷୀ ଉପରେ ଯେଉଁ ପରମାଣୁ ବୋମାଟା ପକାଇ ଦିଆଯାଇଥିଲା ସେ ବହିଟା ମୁଁ ପଢ଼ିଥିଲି ସେଇଟା ଗୋଟେ ଅଥର୍ ଲେଖିଥିଲେ ଏବଂ ତାହା ମୋତେ ନେଇକି ଚିନ୍ତା କରିବା ପାଇଁ ବହୁତ ମାନେ ଇନ୍ସପୟାର୍ଡ଼ କରିଥିଲା କାରଣ ହେଉଛି ଯେଉଁ ଜାଗାରେ ସେ ହିରୋସୀମା ଆଉ ନାଗାସାକ୍ଷୀ ଏଇଟା ହଉଛି ଜାପାନର ଦୁଇଟା ବଡ଼ ବଡ଼ ସହର ଯେଉଁଠାରେ କି ଆମେରିକା ପରମାଣୁ ବିସ୍ପୋରଣ କରିଥିଲା ଆଉ ଆପଣମାନେ ଜାଣିଲେ ଏବେ ମଧ୍ୟ ଚକିତ ହେଇଯିବେ ଯେ ସେ ଯେଉଁ ଯେଉଁ ଜାଗାରେ ସେ ବମ୍ ଯାକ ପଡ଼ିଥିଲା ସେ ଜାଗାରେ ଆଜି ମଧ୍ୟ କୌଣସି ସେଇ ଜାଗାରେ ଘାସ ହେଉନି ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ସେ ଜାଗାରେ ଯେତେ ପିଲା ଜନ୍ମ ନିଅନ୍ତି ସେ ଝିଅ ହଉ ବା ପୁଅ ହଉ ସମସ୍ତେ ପ୍ରାୟତଃ ବିକଳାଙ୍ଗ ହୋଇ ଜନ୍ମ ନିଅନ୍ତି ଏଇଟା ମୋତେ ଚିନ୍ତା କରିବା ପାଇଁ ବହୁତ ମାନେ ବହୁତ ଚିନ୍ତାରେ ପକାଇଥିଲା ଆଉ ଆମର ପାଖରେ ବି ବହୁତ କ୍ଲବ୍ ଯାକ ଅଛି ଆଉ ଆମ ନିଜ ଗାଁରେ ମଧ୍ୟ ଗୋଟେ ସାଂସ୍କୃତିକ କ୍ଲବ୍ ଅଛି ଯେଉଁଟା କି ଲାଇବ୍ରେରୀ ଆମର ଗାଁର ଲାଇବ୍ରେରୀ ତାକୁ ଆମେ ଜୟ ମା' ମାଣିକେଶ୍ଵରୀ ଲାଇବ୍ରେରୀ ନାମରେ ଆମ ସେ ନାମିତ ଅଛି